ଆମର ହେଉଛି ଓଡ଼ିଶାରେ ଧାନ ଚାଷ ହେଉଛି ପ୍ରଧାନ ଧାନ ତା'ପରେ ମୁଗ ବିରି ଏସବୁ ହେଉଛି ଧାନ ଚାଷଟା ପ୍ରଧାନ ଧାନ ବୁଣା ହବ ନ ନେଲେ ତଳିପଡ଼ିବ ରୁଆ ହବ ତା ଦେହରେ ବେହୁଡ଼ା ହବ ଆଉ ବଛା ହବ ଘାସ ସବୁ ବଛା ହବ ସାର ପଡ଼ିବ ଆଗେ ସିନା ଧାନ ହଉଥିଲା ଅଣ୍ଟୁ ନଥିଲା ଏବେ ସାର ମସଲା ଦେଇ ସେଇ ଧାନ ବିକ୍ରି ହେଇକିରି ଲୋକମାନେ ଭଲରେ ଚଳୁଛନ୍ତି ମଣ୍ଡିରେ ଦଉଛନ୍ତି ସେମିତି ଆମର ସବୁ ସେଇ ଭଳିଆ ଚାଷ ସବୁ ହେଉଛି ନେଇକି ମଣ୍ଡିରେ ଧାନ ଦଉଛୁ ଆଉ ସାର ମସଲା ଜବର ଦିଆହେଉଛି ଆଉ ଏବେ ସବୁ ଭଲ ହାଇ ହିଲ୍ ଧାନ ସବୁ ହେଲାଣି ତାକୁ ସବୁ ବୁଣୁଛୁ ସାରଳା କେତେ ପ୍ରକାର ଧାନ ହେଉଛି ସବୁ ସେସବୁ ଧାନ ସ୍ଵର୍ଣ୍ଣ ବହୁତ ପ୍ରକାର ଧାନ ସବୁ ଅଛି ସେକୁ ସବୁ ଆମର କରୁଛୁ ବୁଣୁଛୁ ନହେଲେ ନାଇ ତଳି ପକାଇ ଦେଉଛୁ ତଳି ପକାଇଲୁ ଫେର ତାକୁ ଓପାଡ଼ିକି ରୁଆ ରୁଇ କରୁଛୁ ମେସିନ୍ ତ ହେଇଗଲାଣି ଆଜିକାଲି ମିସିନ୍ରେ ସବୁ ହେଇପାରୁଛି କଟାକଟି ହେଉଛି ସେଉଠୁ ଅମଳ ହେଇ ଘରକୁ ଆସୁଛି ସେଥିରେ ଟିକେ କମ ଖର୍ଚ୍ଚ ହେଉଛି ଆଉ ଅଳିଆ ମଳିଆ ବେଶୀ ହଉନି ସେଉଠୁ ମେସିନ୍ ନେଇ ଯାଉଛୁ କାଟି ଆଣଛୁ ଘରୁକୁ ଘିନି ଆଣିଲୁ ରଖିଦେଲୁ ବସ୍ତାରେ ମଣ୍ଡିକି ସବୁ ଧାନ ପଠାଇ ଦେଲୁ ଧାନ ଆମର ଜବର ଚାଷ ହଁ ପ୍ରବଳ ଚାଷ ଧାନ ଆମର ହେଉଛି ଆଉ ଆଉ କ'ଣ କରିବୁ ସେଇ ଧାନ ଚାଷ ତ କଥାରେ କହନ୍ତି ଚାଷ ଅଛି ଯାହାର କେତେ ସୁଖ ତା'ର ସେଇ ସିନା ଦୁନିଆକୁ ଯୋଗାଉଛି ଆହାର ଆସ ଚାଷ କରିବା କଳ ହଳ ଧରିବା ବେଳ ଦେଖି ସାର ଦେଇ ବୁଣା ବୁଣି ସାରିବା ଆଉ ଏମିତିଆ ସବୁ କଥା